ଟେକ୍ଲୋଲୋଜି ହିଁ ଦୁନିଆକୁ ପରିବର୍ତ୍ତନ କରିଛି ଯେମିତିକି ଘର ଘରେ ଆମେ ବିଜୁଳି ବ୍ୟବହାର କରୁଛୁ ଆଗ କାଳର ଲୋକମାନେ ଡିବିରି ବ୍ୟବହାର କରୁଥିଲେ ଏବେ ଆମେ ଏଲ୍ଇଡ଼ି ବଲ୍ବ ଜାଳୁଛୁ ରୋଷେଇଶାଳରେ ଶିଳରେ ମସଲା ବଟା ଯାଉଥିଲା ଏବେ ଗ୍ରାଇଣ୍ଡର ବ୍ୟବହାର କରୁଛୁ ଆଗ କାଳର ଲୋକମାନେ ବିଞ୍ଛଣାରେ ଏବେ ଆମେ ଫ୍ୟାନ କୁଲର ଏସି ଲଗାଇଛୁ ଆଗ କାଳର ଲୋକମାନେ ମାଟି ହାଣ୍ଡିରେ ରୋଷେଇ କରୁଥିଲେ ଏବେ ପ୍ରେସର କୁକର ବ୍ୟବହାର କରୁଛନ୍ତି ଆଗ ଲୋକମାନେ କାଠ ବ୍ୟବହାର କରୁଥିଲେ ଏବେ ଗ୍ୟାସ୍ ବ୍ୟବହାର କରୁଛନ୍ତି ଚାଷ କ୍ଷେତ୍ରରେ ବଳଦରେ ଚାଷ କରୁଥିଲେ ଏବେ ଟ୍ରାକ୍ଟର ହାରଭେଷ୍ଟର ଦ୍ଵାରା ଚାଷ ହେଲାଣି ଏହା ଆମ ଜୀବନ ସମୟରେ ଘଟିଛି ଏହା ହେବା ଦ୍ଵାରା ବହୁତ ସମୟ ମିଳୁଛି ଏବଂ ଅଳ୍ପ ଖର୍ଚ୍ଚରେ ହେଉଛି